ହଁ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରାଯାଇଛି କିନ୍ତୁ ସେଇଗୁଡ଼ା ଅପେକ୍ଷା ଆମର ଓଡ଼ିଆ ଭାଷା ବହୁତ ଭଲ ଆମେ ଅନୁବାଦ କରିଛୁ ଓଡ଼ିଆରୁ ସଂସ୍କୃତକୁ ଇଂଲିଶ୍ରୁ ଓଡ଼ିଆକୁ ହିନ୍ଦୀରୁ ଓଡ଼ିଆକୁ କିନ୍ତୁ ଆମ ଓଡ଼ିଆ ଭାଷା ହେଉଛି ଆମର ସବୁଠାରୁ ଭଲ ଭାଷା ଓଡ଼ିଆ ଭାଷା ଭଳି ଆଉ କିଛି ଭାଷା ଭଲ ଲାଗେ ନାହିଁ ଆମ ଜନ୍ମଭୂମି ଓଡ଼ିଶାରେ ଆମ ଜଗନ୍ନାଥ ହେଉଛନ୍ତି ଆମ ଠାକୁର ତାଙ୍କ ଓଡ଼ିଆ ଆମର ମାତୃଭାଷା ଆମ ମାତୃଭାଷା ସବୁଠୁ ଭଲ ଭାଷା ଆଉ ଅଲଗା ଭାଷା ଆମକୁ ଭଲ ଲାଗେ ନାହିଁ